ଏଇଟା ଗୀତା ମୋବାଇଲ୍ ଷ୍ଟୋର୍ରୁ କହୁଥିଲେ ଆଜ୍ଞା ମୁଁ କହୁଥିଲି କବିତା ଆକ୍ଚ୍ୟୁଆଲି ମୋର ଗୋଟେ ଫୋନ୍ କିଣିବାର ଥିଲା ତ ସେଥିପାଇଁ ମୁଁ ଟିକିଏ ମାନେ ଜାଣିବାକୁ ଚାହୁଁଥିଲି ଏବେ କ'ଣ ସବୁ ନୂଆ ମଡ଼େଲ୍ ଅଛି ଫୋନ୍ର କ'ଣ ସବୁଠୁ ଭଲ ଚାଲୁଛି ମୋର ଟିକିଏ କୋଡ଼ିଏ ହଜାର ଭିତରେ ହେଲେ ଭଲ ହୁଅନ୍ତା ମୁଁ ବି ଟିକିଏ ଚାହୁଁଛି ଶସ୍ତାରେ ଟିକିଏ ମାନେ ଶସ୍ତାରେ କ'ଣ ସବୁ ମାନେ ମିଳିବ ଆଉ ତାର କ'ଣ ସବୁ ତାର ସବୁ ବୈଶିଷ୍ଟ୍ୟ ତାର ଫିଚର୍ସ ସବୁ କ'ଣ ରହିବ ଆଚ୍ଛା ତା' ହେଲେ ଶସ୍ତାରେ ବି ହେଲେ ବି ଏଇଟାର ଭଲ ଅଫର୍ ପାଇପାରିବେ ସବୁ ପ୍ରକାର ସୁବିଧା ଯାହା କି ଦାମୀ ଫୋନ୍ରେ ପାଇପାରିବେ ଆଚ୍ଛା ଆଚ୍ଛା ହଉ ତା' ହେଲେ କାଲି ତ ଦେଖିବା ମୁଁ ଯିବି ନହେଲେ ଦେଖିବି ଆଉ ଆଚ୍ଛା ରଖୁଛି